ମୁଁ ଯେତେବେଳେ ଅନ୍ୟ କାହାକୁ ନିଜର ବଗିଚା କରିବାରେ ସାହାଯ୍ୟ କରିଛି ତାଙ୍କୁ ମୁଁ ଏଇସବୁ ଦେଇଛି ଯେ ପ୍ରଥମେ ଜାଗାଟାକୁ ପରିଷ୍କାର ଭାବରେ ଫଳ କରିବେ କିନ୍ତୁ କିମ୍ବା ଖୋଳା ଖୋଡ଼ି କରିକି ଗଛ ପ୍ରଥମେ ଚାରା ଲଗାଇବେ ଚାରା ଲଗାଇବା ପାଇଁ ପ୍ରଥମେ ମାଟିକୁ ଆଉ ଖୁଡ଼ି ଦେଇ ଖୋଳିକି ସେଠି ଗୋବର ଖତ କିମ୍ବା ସାର ପ୍ରୟୋଗ କରିକି ସେଠି ଚାରା ଲଗାଇବେ ଚାରା ଲଗାଇଲା ପରେ ସେଇଟା ପାଣି ଦେବେ ପାଣି ଦେଇକି ତାକୁ ଗଛ ବଢ଼ିବା ପର୍ଯ୍ୟନ୍ତ ତା ଘାସ ମଝିରେ ମଝିରେ ଘାସ ବାଛିବେ ସାର ଦେବେ ପାଣି ଦେବେ ତା'ପରେ ତାକୁ ସାହାଯ୍ୟ ତାକୁ ତା'ପରେ ତାକୁ ଏସବୁ ପଦ୍ଧତି ଦିଏ କି ଗଛ କେତେ ଛଡ଼ାରେ ଲଗା ହେବ ଗଛରେ କ'ଣ ଦିଆହେବ ଆଉ ସାର କ'ଣ ସାର ପଡ଼ିବ କ'ଣ ବିଷ ପଡ଼ିବ ପୋକ ଲାଗିଲେ ତାକୁ ପତ୍ର କାଟିଯିବ ଫୁଲ ସବୁ ଝଡ଼ିଯିବ ତେଣୁ ତାକୁ ଉଁ ସାର ଦେବା ସାର ପଡ଼ିବ ବିଷ ଦିଆ ହେବ ତାକୁ ବୁଝାଇବା ପାଇଁ ବଢ଼ିବ ଯିଏ ବି ବଗିଚା କରିବା କରିବେ ତାଙ୍କୁ ବୁଝାଇବା ପାଇଁ ଆମକୁ ପଡ଼େ ତେଣୁ ଆଉ ବଗିଚାରେ ଏମିତି ଅନାବନା ଘାସ ନ ହେବ ତାକୁ ବାଛିବା ପାଇଁ ସାହାଯ୍ୟ ବାଛିବେ ଆଉ ଘାସ ବାଛିବେ ତେଣୁକରି ତାକୁ ଯେତେ ପରିଷ୍କାର ରଖିବେ ସେହିଭଳି ଭାବରେ ବଗିଚାର ସୁନ୍ଦରତା ବଢ଼ିବ ଫୁଲ ଗଛ ଲଗାଇବେ ଫୁଲ ଗଛରେ ନିୟମିତ ପାଣି ଦେବେ ଫୁଲ ଯେମିତି ଗଛ ଝାଉଁଳି ନ ପଡ଼ିବ ସେଥିପ୍ରତି ଧ୍ୟାନ ଦେବେ ତେଣୁକରି ଫୁଲ ଗଛର ସୁନ୍ଦର ସୁନ୍ଦର ଫୁଲ ଫୁଡ଼ିଲା ସୁଗନ୍ଧ ଆସିବ ଆଉ ସେଥିରେ ବହୁତ ଭଲ ଲାଗିବ ଆଉ ତା ଫଳ ଗଛ ଲଗାଇବେ ଫଳ ଗଛର ଫଳ ଆମ୍ବ ପଣସ ପିଜୁଳି ସବୁ ଗଛ ଲଗାଇବେ ଫଳ ଧରିବ ଗଛର ଫଳ ପୁଣି ଯଦି ବିଜନେସ୍ କରିପାରିବେ ଫଳ ବିଜନେସ୍ ଭଲ କଥା ନହେଲେ ନିଜେ ଖାଇବା ପାଇଁ ଫଳ ସବୁ ବ୍ୟବହାର କରିବେ ଫୁଲ ଫଳ ତା'ପରେ ପତ୍ର ତୁଳସୀ ପତ୍ର ତୁଳସୀ ଯେମିତିକି ତୁଳସୀ ଗଛ ଲଗାଇବେ ତୁଳସୀ ପତ୍ର ଗୋଟେ ଔଷଧ ଗୁଡ଼ିକ କାମ କରେ ତେଣୁ ତୁଳସୀ ପତ୍ର ତୁଳସୀ ଗଛ ଲଗାଇବା ଏସବୁ ଦେହ ପାଇଁ ଭଲ ବାସ୍ ଏତିକି କହୁଛି ଧନ୍ୟବାଦ